ଭାଇ ଭାଇ ଭଲ ଅଛନ୍ତି ଆଉ ଆପଣଙ୍କ ଦୋକା ହଁ ଭଲ ଅଛି ଆପଣଙ୍କ ଦୋକାନ ଠିକ୍ ଠାକ୍ ଚାଲିଛି

ହଁ

ହଁ ତ ମୋତେ ସ

ଦେଖନ୍ତୁ ସ ସବୁ ଗ୍ରାହକଙ୍କ ଭଳିଆ ତ ମୁଁ ନୁହେଁ ମୁଁ ସବୁଦିନେ ଆପଣଙ୍କ ପାଖରୁ ନେବି କିଛି କିଛି ନେବି

ସବୁଜ ପନିପରିକା ପନିପରିବା

ହଁ ତ ଠିକ୍ ଅଛି ମୁଁ ଅନ୍ୟ ଦୋକ୍ ହଁ ମୁଁ ହଁ ହଉ ମୋତେ

ହଁ ଯେମିତି ସୁରୁଖୁରୁରେ ହଁ ଯେମିତି ସୁରୁଖୁରୁରେ ଆମ ଘରକୁ ପନିପରିବା ସବୁଦିନ୍ ମୁଁ ଯେମିତି ପାଇପାରିବି ମୁଁ ଅଲ୍ଗା ଦୋକାନକୁ ନ ଯାଇକି ଆପଣଙ୍କ ଭରସାରେ ମୁଁ ଆସିଛି ତ ଯେମିତି ମୋ ପାଖରେ ସଜ ସବୁଜ ପନିପରିବା ଯେମିତି ସବୁ ଦିନ ମିଳିପାରିବ

ହଉ ହଉ

ମୋତେ କଲରା ମୋତେ କଲରା ଜହ୍ନି ଅମୃତ ଭଣ୍ଡା ପୋଟଳ

ଆଜ୍ଞା ହଉ ଠିକ୍ ଅଛି